ଭାଇ କେମିତି ଅଛନ୍ତି ଆଉ କ'ଣ ରଜ ଆସିକି ପହଞ୍ଚିଲା କ'ଣ ଚାଷବାସ କ'ଣ କରିବେ ସେ ବିଷୟରେ କ'ଣ କେମିତି ଚିନ୍ତା କରିଛନ୍ତି ଆଜ୍ଞା ହଁ ହଁ ହଁ ଆଚ୍ଛା ନାଇଁ ନାଇଁ ମୋର କିଛି ମୋର କିଛି ଖତ ଅଛି କିଛି ଅସୁବିଧା ନାହିଁ ଖତ କିଛି ମୁଁ ଅଛି କିଛି ଖତ କିଣିବାକୁ ବି ପଡ଼ିଲା ପାଞ୍ଚ ଟ୍ରିପ୍ ଖଣ୍ଡେ ଖତ ସେ ଯେଉଁ ଇଣ୍ଡଷ୍ଟ୍ରି ଏରିଆରୁ କିଣିଲି ଯାହା ହେଉ ଖତର ବ୍ୟବସ୍ଥା ହେଇଗଲା କିନ୍ତୁ କଥା ହଉଚି ବର୍ଷା ପବନକୁ ନେଇକି କେମିତି କ'ଣ ଧାନଚାଷ ହେବ କେମିତି କ'ଣ ସବୁ ହବ ସେଇ ବିଷୟରେ ଟିକେ ଚିନ୍ତା ମୋର ସେଇଠି ଆରବର୍ଷ ଖତ ପନ୍ଦରଶହ ଟଙ୍କା ଲେଖାଏଁ ନେଲା ସିଏ ସେମାନେ ବୁହାଇବାକୁ ନେଲେ ଛଅଶହ ଟଙ୍କା ଆଉ ଚାରିଶହ ଟଙ୍କା ନେଲେ ମାନେ ଗାଡ଼ି ଭଡ଼ା ଯାହାକି ଦୁଇ ହଜାର ଦୁଇ ଶହଟଙ୍କା ପାଖାପାଖି ଟ୍ରିପ ହେଇଗଲା ପରେ ହଁ ଅର୍ଗାନିକ୍ କଲେ ହେବ କିନ୍ତୁ ଆମର ସେ ଗାଈଗୋରୁ ଦରକାର ଟିକେ ଏସବୁ ଜିନଷରେ ଆଉଗୋଟେ କଥା ହେଉଛି ଆମ ବିଲଟି ଭାରି ଦୂର ବାଟରେ ସେଠେଇ ଆମେ ଯେଉଁ ସମୟରେ ସାର ପିଡ଼ିଆ ଦେବା କଥା ଅର୍ଗାନିକ ଦେବା କଥା ଆମେ ନେଇକି ଦେଇ ପାରିବାନି ବହୁତ ବୁହା ପଡ଼ିବ ଯଦି ଆମ ବିଲଟା ପାଖକୁ ଥାନ୍ତା ରୋଡ଼୍ ପାଖ ଥାନ୍ତା ହଁ ଆଜି ଅର୍ଗାନିକ ପ୍ରୋସେସ୍ରେ କଲେ ଡ୍ରମରେ ନେଇକି ଢାଳି ଦେଇକି ଆସିଲେ ତା'ହେଲେ ସିନା ସୁବିଧା ହୁଅନ୍ତା ତମ ବିଲକୁ ସୁବିଧା ହେବ କାହିଁକିନା ତମ ବିଲକୁ ଠିକ୍ ରାସ୍ତା ଅଛି ସବୁ ଅଛି ଆରାମସେ ସେସବୁ କାମ କରିହେବ କିମ୍ବା ଆମ ବିଲ୍ଠି କରିବା ଆଉ ଆମ ବିଲଠି ଏତେ ପାଣିରେ କରିବା ଟିକେ କଷ୍ଟ ସେଇଟା ଗୋଟେ ଦେଖିବାକୁ ପଡ଼ୁଛି ଆଉ ଏ ବର୍ଷ ସବୁତକ ବିଲ ବୁଣିବେ ନା ରୁଆଇବେ କ'ଣ ଚିନ୍ତା କରିଛନ୍ତି ହଁ ଆମ ପାଖରେ ଏ ବର୍ଷ ମୁଁ କିଛି ପୂଜା କରିବି ବୋଲି ଚିନ୍ତା କରିଛି ଖଣ୍ଡେ ବିଲ ବାସୁମତୀ କରିବା ପାଇଁ ଅଛି କାହିଁକିନା ଯେଉଁ ଧାନ ବିକ୍ରି ହେବ ସେଇ ଧାନ କରିବାକୁ ପଡ଼ିବ ଆଉ କିଛି ଧାନ ଅସୁବିଧା ଏଇଆ ହେଉଛି କିଛି ଦିନ ଚାଷ ହେଲାପରେ ସେ ଧାନ ଗୁଡ଼ିକ ଅଟୋମେଟିକାଲି ଟିକେ ଲାଲ ଲାଲ ହୋଇଯାଉଛି ଚାଉଳ ଯାହା ଫଳରେ ମଣ୍ଡିରେ ନେଲାବେଳକୁ କଷ୍ଟକର ହେଉଛି ବିକ୍ରି ହେଇପାରୁନି ଆଉ ବହୁତ ପଇସା କାଟି ଦେଉଛନ୍ତି ଏତେ ପରିଶ୍ରମ କରିକି ଏତେ କଷ୍ଟ କରିକି କରିବେ ଯଦି ସେଥିରେ କିଛି ପଇସା ଲାଭ ନହେବ କାଇଁ ସେଥିରେ ଧାନ ଚାଷରେ ହଁ ଆଉ ହଜାରେ ଚଉଦର ବିହନ ଆପଣଙ୍କ ପାଖରେ ଅଛି କି ହଜାରେ ଚଉଦ ବିହନ ଆପଣ ରଖିଛନ୍ତି କେଉଁଠି ଟିକେ ଭଲ ହଜାରେ ଚଉଦ ବିହନ ଟିକେ ବ୍ୟବସ୍ଥା କରନ୍ତୁ ଏଥର ହଜାରେ ଚଉଦ କରିବା କାଇଁନା ଆରବର୍ଷ ମୁଁ ଯେଉଁ ହଜାରେ ଚଉଦ ମୁଁ କରିଥିଲି ସେ ହଜାରେ ଚଉଦ ମିଶା ହେଇଗଲା ସେଥିପାଇଁ କିଛି ଲାଭ ହେବନି ସେଗୁଡ଼ା କଲାବେଳକୁ ଭୟ ଲାଗୁଛି କାଳେ ଝଡ଼ା ଫଡ଼ା ହେବ ସେଥିପାଇଁ ମୁଁ ଚାହୁଁଛି କିଛି ଭଲ ବିହନ ହେଲେ ହଜାରେ ଚଉଦ ବିହନ ହେଲେ ଚାଷ କରିବାକୁ ସୁବିଧା ହେବ ହଁ ହଁ ହଁ ଟିକେ ଅଧିକା ଦରକାର ହଁ ସେଇଠି ଆପଣଙ୍କର ହୋଇଯିବ କିନ୍ତୁ ଆମର କଷ୍ଟକର ହେବ ଆଚ୍ଛା ବିଲ ବାଡ଼ି ସବୁ ହଳ ସରିଲାଣି ହଳ ଚାଷ ହେରିକା ସବୁ ସରିଲାଣି ଟ୍ରାକ୍ଟରରେ ହଁ ହଁ ମୌସୁମୀ ବା ରଜ ପରେ ପରେ ଆସିବେ ବୋଲି ଅଛି ଜୁନ୍ ଛଅ ସାତ ଭିତରେ ଆସିବ ବୋଲିତ କହୁଛନ୍ତି ନାଇଁ ଯେଉଁ ପୋଖରୀଟି କରିଛ ସେ ପୋଖରୀରେ ପାଣି ଅଛି ଏବେ ବି ଆଚ୍ଛା ଆଚ୍ଛା ତାହେଲେ ସେ ପୋଖରୀକି ଆଉ କିଛି ଖୋଳିବାକୁ ପଡ଼ିବନି

ହଁ ହଁ ସେଇ ହେଉଛି କଥା ଆଉ କ'ଣ କରିବା ଆଉ କେମିତି ଅଛନ୍ତି ଆପଣ

ଧାନ ତଳି ପାଇଁ କିଛି ମଡ଼ିଆ ମଡ଼େଇନୁ ମଡ଼େଇନୁ ହଉ ହଉ ଆପଣ ଯେଉଁ ଦିନ ମୁଁ ମଡ଼େଇବି ଧାନ ଆପଣ ଆସିକି ଦେଖିବେ ସେହିଦିନ ଆଉ କଞ୍ଚାଧାନ ମଡ଼ିଆ ହେବ ହଳ ହେବ ପୁରା ଭଲ ଭାବରେ ହଳ କରିକି ପାଉଡ଼ର୍ ଭଳିଆ ଟିକେ ହଳ କରିକି ତା ଉପରେ ଧାନ ଛିଞ୍ଚି ଦେବ ଯେଉଁ ମାଟି ତକ ବାହାରିବ ସେଇ ମାଟି କି ସେଇ ଧାନ ଉପରେ ପକେଇ ଦେବେ ହେଲେ ଧାନ ଟିକେ ଟିକେ ଉପରେ ମାଡ଼ି ଯିବ ବେଶୀ ଦବିବନି ତଳକୁ ତଳକୁ ଉଠିଲା ବେଳକୁ ଧାନ ଉଠିଲା ବେଳକୁ ଠିକ୍ ହେବ ହଁ ହଁ ଭାଇ ସେଇଆ କରିବା ଆଉ କରିବା

ହଁ ହଁ